ସାଧରଣତଃ ଆମ ଅଞ୍ଚଳରେ ବିଦ୍ୟୁତ କାଟ ଖରାଦିନରେ ଅତ୍ୟଧିକ ପରିମାଣରେ ହୋଇଥାଏ ଆଉ ଅଲଗା ଦିନ ଗୁଡ଼ାରେ ବିଦୁତ କାଟ ହୁଏନି ଖରାଦିନରେ ବିଜୁଳି କାଟ ହେବା ଦ୍ଵାରା ପାଖାପାଖି ଆମ ଅଞ୍ଚଳରେ ପ୍ରତି ଚବିଶି ଘଣ୍ଟାରୁ ପାଖାପାଖି ବୋଧେ ବାର ଘଣ୍ଟା ଇଲେକ୍ଟ୍ରି ରୁହେ ଆଉ ବାର ଘଣ୍ଟା ଇଲେକ୍ଟ୍ରି ରୁହେ ନାହିଁ କାରଣ ଖରାଦିନରେ ବିଜୁଳିକୁ ଅତି ସମସ୍ତଙ୍କୁ ଯୋଗାଇବାକୁ ପଡ଼ିଥାଏ ସେଥିପାଇଁ ବିଜୁଳି କାଟ କରିଥାନ୍ତି କିନ୍ତୁ ଏହାଦ୍ଵାରା ଆମ ଗରମ ଦିନରେ ଶୋଇବାକୁ ବହୁତ କଷ୍ଟ ହୁଏ ଶାନ୍ତିରେ ମାନେ ବସି ହୁଏନି କାହିଁକିନା ଆମେ ଯେତେବେଳେ ଗୋଟିଏ ଇଲେକ୍ଟ୍ରି ଉପରେ ନିର୍ଭର କରିଯାଇଛନ୍ତି ଆଉ ଇଲେକ୍ଟ୍ରି ଯଦି ଠିକ୍ କଟାଯିବ ଆମେ ଶୋଇବା ଟାଇମରେ ଯଦି କଟାଯିବ ତାହାଲେ ଆମେ ଶୋଇବାକୁ ବହୁତ କଷ୍ଟ ହେବ ନା ଫ୍ୟାନ୍ଟେ ଚାଲିପାରିବନି ଗରମରେ କେମିତି ଶୋଇବା ଏହିସବୁ ଅସୁବିଧା ଗୁଡ଼ାକ ଭୋଗିବାକୁ ପଡ଼ିଥାଏ